ହ୍ୟାଲୋ ହଁ ସୁଚିତ୍ରା କହ ବା ନୃତ୍ୟ ପ୍ରତିଯୋଗିତାରେ ଆମର ସ୍କୁଲ୍ ଲାଇଫ୍ କଥା କ'ଣ କହିବି ତୋର ତ ମନେଥିବ ଆମେ କେମତି ଭାଗ ନେଇଥିଲେ ଆଁ ତୁ ସଙ୍ଗ୍ରେ ନେଇଥିଲୁ ମୁଁ ନାଚରେ ନେଇଥିଲି ଆ ସୁପ୍ରିୟା ନେଇଥିଲା ନାଚରେ ବହୁତ ଜଣ ଏମତି ନାଚରେ ନେଇଥିଲେ ଆ ଆମ କ୍ଲାସ୍ର ଝିଅମାନେ ବହୁତ ନାଚରେ ପ୍ରତିଯୋଗିତା ନେଇଥିଲେ ମୋ କଥା କ'ଣ କହିବି ମୋର ସବୁଠୁ ଭଲ ଗୀତରେ ମୁଁ ନାଚିଥିଲି କାଳିଆ ଗୀତରେ ଜଗନ୍ନାଥଙ୍କ ଗୀତରେ ସେଇଟା ସମସ୍ତଙ୍କୁ ଭଲ ଲାଗିଥିଲା ତ ଯାହାଦ୍ୱାରା ସମସ୍ତେ ପ୍ରସନ୍ନ ହେଇ ତାଳି ବି ମାରିଥିଲେ ତ ମୋର ସେଇଟା ସବୁଠୁ ଗୋଟେ ଏଁ ସ୍ମରଣୀୟ ଦିନ ସେ ଦିନକୁ ମୁଁ କେବେ ଭୁଲି ପାରିବିନି ତ ମୁଁ ସମସ୍ତ ଆ ସେଇଠି ମୁଁ ପୁରସ୍କୃତ ହେଇ ପୁରସ୍କୃତ ହେଇଥିଲି କି ଆ ମୁଁ ଜଗନ୍ନାଥଙ୍କ ଗୀତରେ ନାଚିଥିବାରୁ ମୋତେ ସେ ପୁରସ୍କାର ମିଳିଲା ତ ମୁଁ ବହୁତ ଖୁସି ବି ଥିଲି ସେ ଟାଇମ୍ରେ ଆ ତ ଜାଣିଥିବ ସେଇଟା ହିଁ ମୋର ସବୁଠୁ ଲାଇଫ୍ର ସ୍କୁଲ୍ ଲାଇଫ୍ର ସବୁଠୁ ଖୁସିର ଦିନ ଥିଲା ଯେଉଁଦିନ ମୁଁ ସେଦିନ ଫଙ୍କସନ୍ରେ ନାଚିକି ସେ ପୁରସ୍କାର ପାଇଥିଲି ଜଗନ୍ନାଥଙ୍କ ଗୀତରେ ତ ଏତିକି ମୋତେ ଭଲ ବହୁତ ଭଲ ଲାଗିଥିଲା ସେଇଟା ମୁଁ ଜୀବନର ସବୁଠୁ ବଡ଼ ଗୋଟେ ଖୁସିର ଦିନ ଥିଲା